ଦେଖନ୍ତୁ ବି ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ କ'ଣ ଚାକିରି ହେଇଛି ଚାକିରି କେତେ ପିଲା ପାଇଛନ୍ତି କେତେ ଶିକ୍ଷିତ ଚାକିରି ପାଇଛନ୍ତି କିଛି ବି ହେଇନି ଖାଲି ଆସୁଛି ଯେ ଏତିକି ପୋଷ୍ଟ ଏଇଥିରେ ବାହାରିଲା ସେତିକି ପୋଷ୍ଟ ସେଇ କ୍ଷେତ୍ରରେ ବାହାରିଲା ଖାଲି ଶୁଣୁଛୁ କିନ୍ତୁ ଯେଉଁ ପୋଷ୍ଟ ବାହାରୁଛି ତା' ଦେହରେ ଚାକିରି କେତେ ପାଉଛନ୍ତି କିଏ ପାଉଛନ୍ତି ଯିଏ ପାଇବା ଯୋଗ୍ୟ ସେଏ ପାଉଛି ନା ଯିଏ ନ ପାଇବା ଯୋଗ୍ୟ ସିଏ ପାଉଛି ଚାକିରି ଭିତରେ ତ ରାଜନୀତି ପଶିଲା ଗୋଟେ ପିଲା ଚାକିରି ପାଇଁ କେତେ ପରିଶ୍ରମ କରୁଛି ବାପା ମାଆ କେତେ କଷ୍ଟରେ ମୂଲ ଲାଗି ମଜୁରି ଲାଗି ପିଲାଟାକୁ ପାଠ ପଢ଼ଉଛନ୍ତି ତାଙ୍କୁ ପିଲା ଟିକେ ଚାକିରି କଲେ ତାଙ୍କ ଦୁଃଖ ଦୂର ହବ କାଇଁ କେଉଁଠି ହେଉଛି ଯାହାକୁ ମିଳେଇବା କଥା ସେଏ ପାଉନି ଯିଏ ନ ପାଇବା କଥା ସେଏ ପାଉଛି ପାଠୁଆ ମୂର୍ଖ ସହିତ ସମାନ ହେଇଗଲେ ପାଠ ପଢ଼ିଲେ ଦୁଃଖ କଷ୍ଟ କରିକି ଚାକିରି ପଛରେ ଗୋଡ଼େଇଲେ ଗୋଡ଼େଇ ଗୋଡ଼େଇ ଗୋଡ଼େଇ ଗୋଡ଼େଇ ବିରକ୍ତ ହେଲେ ଲାଷ୍ଟକୁ ସେଇ ବିଲବାଡ଼ି କାମ କଲେ କିମ୍ବା କେଉଁଠି ପାଞ୍ଚ ଦଶ ହଜାରରେ ମୁଣ୍ଡ ବିକିଲେ କି ପ୍ରାଇଭେଟରେ କାମ କଲେ ଯିଏ ଚାଳିଶ ପଚାଶ ହଜାର ରୋଜଗାର କରିବାର କ୍ଷମତା ଯାହାର ଅଛି ସିଏ ଟଙ୍କା ପାଞ୍ଚ ସାତ ହଜାରରେ ପର ପାଖରେ ମୂଲ ମଜୁରି ଦେଖାରେ କାମ କଲେ ତ ଚାକିରୀ କ୍ଷେତ୍ରର ଉନ୍ନତି କ'ଣ ହେଲା ମୋତେ ତ ଲାଗୁନି ଚାକିରିରେ କିଛି ଉନ୍ନତି ହେଇଛି ବୋଲି ନା ଯୁବକମାନେ ବି କ'ଣ ଜୀବନରେ କଲେ ସିଏ ତ ଚାହୁଁଛନ୍ତି ଆମେ ଯଦି କଷ୍ଟ କରି ପଢ଼ିବା ଆମକୁ ଟିକେ ଭଲ ଚାକିରି ମିଳିବ କି ଆମ ପରିବାର ପୋଷଣ ହବ କିଛି ପିଲା ବି କଷ୍ଟମଷ୍ଟେ ପାଠସାଠ ପଢ଼ିଲେ କିନ୍ତୁ ଲାଷ୍ଟକୁ ଯଦି ତାଙ୍କୁ ଯେଉଁ ଉଦ୍ଦେଶ୍ୟରେ ସେ ପାଠ ଦୁଇ ଅକ୍ଷର ପଢ଼ୁଥିଲେ କଷ୍ଟ ଦୁଃଖରେ ତାଙ୍କୁ ସେତିକି ମିଳିଲାନି ତ ତାଙ୍କର ପଢ଼ିବାରେ କିଛି ମୂଲ୍ୟ ଆଉ ରହିଲାନି ନା ଚାକିରି ପାଇଲେ ନା ଦୁଇ ପଇସା ରୋଜଗାର ଭଲରେ କରିକିରି ଘର ଚଳେଇ ପାରିଲେ ଭାରତରେ ମୋ ମତରେ ଚାକିରିର ସୁବିଧା କିଛି ନାହିଁ ଯିଏ ପାଇବା ଯୋଗ୍ୟ ସିଏ ପାଉନି ଯିଏ ନ ପାଇବା ଯୋଗ୍ୟ ଗୋଟାଏ ଖଣ୍ଡେ କେଉଁଠି ପାଉଛନ୍ତି ଆଜି ନ୍ୟୂଜ୍ ଆସୁଛି ଏତେ ପୋଷ୍ଟ ଏତିକିରେ ବାହାରିଲା କାଲି ଆସୁଛି ଏ କ୍ଷେତ୍ରରେ ଏତେ ପୋଷ୍ଟ ବାହାରିଲା ଏତେ ପୋଷ୍ଟ ପାଉଛି କିଏସେ କେହି ପାଉନାହାନ୍ତି ଯିଏ ପାଇବା କଥା ପାଉନି ଯିଏ ନ ପାଇବା କଥା କେଉଁଠି ଗୋଟେ ଖଣ୍ଡେ ପାଇଲା ତ କିଛି ଉନ୍ନତି ହେଇପାରୁନି ମୋତେ ବି ଲାଗୁଛି ହେଇନି ଏପର୍ଯ୍ୟନ୍ତ ଚାକିରୀ କ୍ଷେତ୍ରରେ ଆମ ଭାରତରେ ଯେତିକି ଉନ୍ନତି ହବା କଥା ସେତିକି ହେଇନି କି ହେଇପାରନି